ଏକ୍ ନମ୍ୱର୍ ଏକ୍ ନମ୍ୱର୍ ଏକ୍ ନମ୍ୱର୍ ଆସ ଆସ ଆସ ଦୁକାନ୍କୁ ଆସ କାଁଣା ନବ କୁହ ଇଏ ବୁଟ୍ ନୂଆ ନୂଆଟା ବି ହେଇଛି ଆସ ଆସ କେନ୍ତା କେନ୍ତାଟା ନେବ ସ୍ପୋର୍ଟ୍ ସ୍ପୋର୍ଟ୍ଟା ଆର୍ କେତେ ଆଇଛି ଲ୍ୟାଣ୍ଡସ୍ଫ୍ୟାଣ୍ଡସ୍ ସବୁ ଆଇଛି ନା ଏବେ ନୂଆ ନୂଆ ବ୍ରାଣ୍ଡେଡ଼୍ମାନେ ଆଇଛେ ତୁମେ ଚିନ୍ତା ନାଇଁକର ଶସ୍ତା ସୁନ୍ଦର୍ ମଜଭୁତ୍ ଅଛି ତୁମେ କାଏଁ ଚିନ୍ତା କରୁଛ ହଁ ବାଛ ତ ଦେଖ ନା ତୁମେ ସବୁବେଲେ ଆସିବ ନାଇଁ ତୁମେ ମୁଇଁ ଦେଖୁଛି ତୁମେ ଭଲ ନାଇଁ ଲାଗିଲେ କୁହ ତୁମେ ଥିବ ଦେଖ ଏ ପାଞ୍ଚଟା ନା ତୁମେ ଭଲ ଲାଗୁଛି କି ନାହିଁ କହ ଆଜ୍ଞା ତୁମେ ଗୁଟେ ବି ଗୋଟେ ହେନ୍ତା କହୁଛ ଯେ ବ୍ରାଣ୍ଡେଡ଼୍ ବ୍ରାଣ୍ଡେଡ଼୍ କେ ତୁମେ ଗୋଟେ ହେନ୍ତା କର୍ବୋ କି କେନ୍ତା କେନ୍ତା କମ୍ପାନୀମାନ୍ ଆସୁଚେ ତମେ ଜାଣୁଛ ହାଁ ଆମେ ବିକିବା ଲୋକ୍ ଆମେ ଜାଣୁଛୁ ଆଜ୍ଞା ତୁମେ ଆଗ କମ୍ ପଇସା ଦେଇଦେବ ଶୁଣ ଶୁଣ ତୁମେ ଆଗ କମ୍ ପଇସା ଦେଇଦେବ ଆର୍ ତମେ କହିବ ଯେ ଏନ୍ତା ବୁଟ୍ ଦେଉଛ ସେନ୍ତା ବୁଟ୍ ଦେଉଛ ପଇସା ବି ଠିକ୍ ଦେବ ହେନ୍ତାଟା ପାଇବ ତୁମେ ମାନେଙ୍କେ ଏଇଠି ଦେଖିଛି ତ କେନ୍ତା କେନ୍ତା ଅଛି କେନ୍ତା ନାଇଁ ତୁମେ ତ ବୁଝବନି ତୁମେ ତ ଆଜ୍ଞା କିନ୍ ଦୁକାନ୍କୁ ଯିବ ତୁମେ ସେ ଦୁକାନ୍ କଥା କହିବ ଆମର୍ ସାଙ୍ଗେ ତୁଳନା କରିବ ବୋଲେ ହେବାର କେଁ ହଁ ସ୍ପୋଟ୍ସ୍ର ନେବ ଦେଖ ଆଜ୍ଞା ଏଇଟା ଗୋଟେ ଛଅଶହ ଟଙ୍କା ଏଇଟା ବି ଦେଖ ହଁ ଏ ପାଞ୍ଚଶହ ଆଜ୍ଞା ପାଞ୍ଚଶହ ଦେଖ ୟାଡ଼େ କେତେ ଶସ୍ତା ୟାର ପାଞ୍ଚଶହ ୟାର ତୁମକେ ଦରକାର୍ କେତେ ୟାର୍ ଦରକାର୍ ଯିବା ତମେ ଚିନ୍ତା ନାଇଁକର ହେଲା ମୁଇଁ ଦେଉଛି ଏନ୍ତା ରହ ଇ କଲର୍ ଟି ହଁ ଇ କଲର୍ ଭଲ୍ ଅଛି କି ନାହିଁ ଦେଖ ଆଜ୍ଞା ମୁଁଇ ଗୋଟେ ତୁମକୁ ଠକ୍ମି କି କହ ମୁଇଁ ଗୋଟେ ଗୋଟେ ବେପାରୀ ମୋର୍ କଥା ତୁମେ ବୁଝୁଛ ତ କାଁ ଏମିତି ହେଉଛ ମୋର୍ ପିଲା ଗୋଟେ ବି ହେଇଥିଲା ଆଜ୍ଞା ଦୁଇଟା ଯାକ ଦେଖ ମୁଇଁ ମୋର୍ ପିଲା ଦୁଇଟାଯାକ କିଣିଛେ ମୁଇଁ ତୁମକୁ କାଁଏ ଠକିବି ଏଇଟା ଦେଖ ଆଜ୍ଞା ପାଞ୍ଚଶହ ଟଙ୍କା ଏଇଟା ନେବା ଆର୍ ସେଇଟା ଛଅଶହ ନେବା ସାଢ଼େ ପାଞ୍ଚଶହ ଆଜ୍ଞା କେତେ ଗୋଟେ ଦିଅ ଦିଅ ତିରିଶ୍ ଚାଳିଶ୍ ଗୋଟେ ଦିଅ ହଁ ବୁଝୁଛି ଯେ ହଉ ଆଣ ବାନ୍ଧିଦିଅ ହଁ ଠିକ୍ ଅଛି ଆର୍ ଆସିବାର୍ ଦେଖ ନେଇ ପାଖକୁ ଯିବ